ଆମ ଗ୍ରାମରେ ବିଭିନ୍ନପ୍ରକାର ବ୍ୟବସାୟ କରାଯାଉଛି ସାଧାରଣତଃ ସ୍ୱୟଂସହାୟକ ଗୋଷ୍ଠୀମାନେ ମିଶି ବିଭିନ୍ନପ୍ରକାର ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ସେସବୁ ବ୍ୟବସାୟଗୁଡ଼ିକ ହେଲା ଛତୁ ମାଛ କୁକୁଡ଼ା ଚାଷ ପନିପରିବା ଚାଷ ବଡ଼ି ପାମ୍ପଡ଼ ମସଲା ଏବଂ ହଳଦୀକୁ ଗୁଣ୍ଡ କରି ମଧ୍ୟ ବ୍ୟବସାୟ କରୁଛନ୍ତି ଏହା ଦ୍ୱାରା ସେମାନେ ନିଜେ ଖୁସି ରହିବା ଦ୍ୱାରା ନିଜର ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି ଏହି ସମସ୍ତ ଚାଷ ମଧ୍ୟରୁ ପନିପରିବା ଚାଷ ଦ୍ୱାରା ସେମାନେ ସଫଳ ବ୍ୟବସାୟୀ ଭାବରେ ପରିଚିତ ହୋଇଛନ୍ତି କାରଣ ସେମାନେ ବାରିର ବଗିଚାରେ ମଧ୍ୟ ପନିପରିବା ଚାଷ କରୁଛନ୍ତି ଏବଂ ଏକ ଦଳ ମାଧ୍ୟମରେ କଲେ ସେମାନେ ଅଧିକ ଲାଭବାନ ହେଉଛନ୍ତି ଯାହା ଦ୍ୱାରା ସେମାନେ ଖୁସି ରହୁଛନ୍ତି ଏବଂ ତାଙ୍କର ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତ ସ୍ଥାନରେ ପହଞ୍ଚିପାରୁଛନ୍ତି